ଆମେ ସାଧାରଣତଃ ଗାଁ' ଗଣ୍ଡାରେ ଗାଈ ଛେଳି କୁକୁଡ଼ା ଏଇ ସବୁ ଘର ମାନଙ୍କରେ ରଖୁ ସେଇ ଭିତରେ ଆମ ଗାଈ ଯେଉଁ ରଖାଯାଉଛି ଘର ମାନଙ୍କରେ ସେ ବହୁତ ପ୍ରକାର ଜାତିର ଗାଈ ଅଛନ୍ତି ସେମାନଙ୍କ ଭିତରୁ ଧରନ୍ତୁ ଜର୍ସି ସିନ୍ଧି ହରିୟାନା ହଲଷ୍ଟନ୍ ଏଇ ଭଳିଆ ବହୁତ ପ୍ରକାର ଜାତିର ଗୋରୁ ଅଛନ୍ତି ସେଇ ଭିତରେ ଯାହାର ଯୋଉଟା ପସନ୍ଦ ସେଇ ଭିତରେ ସେ ଚିହ୍ନଟ କରିକି ରଖନ୍ତି ଏବଂ ସେ ନିଜେ ତାଙ୍କର ସେଠି ରଖିକି ତା'ର ରକ୍ଷଣାବେକ୍ଷଣ କରନ୍ତି ସେଇ ଭିତରୁ ପ୍ରାୟେ ଗାଈ ରଖିବା ଭିତରେ ସବୁଠୁ ଭଲ ଗାଈ ହେଉଛି ଜର୍ସି ଗାଈ ଆଉ ତାକୁ ରଖିବା ପାଇଁ ଆମେ ଘର ମାନଙ୍କରେ ତାକୁ ଯେଉଁ ଗୁହାଳ ଫୁହାଳ କରାଯାଏ ସେ ଗୁହାଳକୁ ବି ଟିକେ ପରିଷ୍କାର ପରିଛନ୍ନ ତା' ଭିତରେ ରଖାଯାଏ ଆଉ ଯେମିତି କାଦୁଅ ମାଦୁଅ ନହେବ ସେଥିପାଇଁ ବି ଧ୍ୟାନ ଦଆଯାଏ ଆଉ ଜର୍ସି ଗାଈ ରଖିଲେ ଆଜ୍ଞା ସେଟା ହେଉଛି ଗୋଟେ ଲାଭଦାୟକ ଜିନିଷ ଆଉ ଗାଈ ରଖିବା ପରେ ଗାଈ ମାନଙ୍କ ବିଷୟରେ ଆଉ କ'ଣ କହିବି ମୁଁ ତାଙ୍କର କେମିତି ଗରମ ଆସିଲା କେମିତି କ'ଣ ହେଲା ସେଗୁଡ଼ାକ ତ ସବୁ ଆମେ ଜାଣିଛୁ ସେଇଗୁଡ଼ାକ ତେଣୁ ଯେତେ ଯାହା ସୁବିଧା ଅସୁବିଧା ହୁଏ ଆମର ପାଖରେ ଗୋଟେ ଅଛି ପଶୁ ଡାକ୍ତରଖାନା ଭି ଏସ୍ ଅଛନ୍ତି ତେଣୁ ଯେତେବେଳେ ଗାଈ ଗୋରୁଙ୍କର କିଛି ସୁବିଧା ଅସୁବିଧା ହେଲା ସେତେବେଳେ ଆମେ ଯାଇକି ତାଙ୍କ ସହିତ ପରାମର୍ଶ କରୁ ଏବଂ ସିଏ ଯେଉଁ ଔଷଧ ପତ୍ର ଲେଖନ୍ତି ତାଙ୍କୁ ଆଣିକି ଦେଲା ପରେ ଗୋରୁ ଗାଈ ପ୍ରାୟେ ଭଲରେ ରୁହନ୍ତି ଆଉ ତାଙ୍କ ପାଖରୁ ଆମେ ଯେଉ କ୍ଷୀର ଫିର ପାଉଛେ ସେ କ୍ଷୀରକୁ ବିକ୍ରି କରିକି ଆମର ପରିବାର ପୋଷଣ ମଧ୍ୟ ସେଇ ଭିତରେ ହୁଏ ତେଣୁ ଗାଈ ଘର ମାନଙ୍କରେ ରଖିବାଟା ବହୁତ ଭଲ ଗାଈ ରଖିକି ତାପରେ ତାଙ୍କ ପାଖରୁ ଆମେ କିଛି ପଇସା ପତ୍ର ପାଇଲୁ ତାଙ୍କର ଯେଉଁ ଗାଈ ଗୋବର ଯେଉଁ ରହିଲା ସେ ଜମି ମାନଙ୍କରେ ଚାଷ କରିବା ପାଇଁ ସେ ଗୋବର ଖତ ହିସାବରେ ବି ବ୍ୟବହାର ହେଲା ହଁ ସେ ସବୁ ସୁବିଧା ରହୁଛି ଆଉ